ଆଗରୁ ଯେପରି ଭାରତ ର ପରିବହନ ଥିଲା ସେପରି ଏବେ ନାହିଁ ରାସ୍ତା ଘାଟ ମଧ୍ୟ ବହୁତ ପରିଷ୍କାର ବହୁତ ସମାନ ଓ ବହୁତ ଚଉଡ଼ା ମଧ୍ୟ ହେଇ ଯାଇଛି ଆଃ ପରିବହନ ବ୍ୟବସ୍ଥା ବହୁତ ଭଲ ହେଇ ଯାଇଛି ଯିବା ଆସିବାର ସୁବିଧା ମଧ୍ୟ ବହୁତ ଭଲ ହେଇ ଯାଇଛି ଆଗରୁ ତିନି ଦିନ ଚାରି ଦିନ ଲାଗୁଥିଲା ଆମକୁ ଗୋଟେ ଜାଗାରେ ପହଞ୍ଚିବା ପାଇଁ ଏବେ ଏରପ୍ଲେନ୍ ମାଧ୍ୟମ ରେ ଗୋଟେ ଘଣ୍ଟା ରେ ଗୋଟେ ଦେଶ ରୁ ଅନ୍ୟ ଦେଶ କୁ ପହଞ୍ଚି ପାରୁଛୁ ଆଗରୁ ଟ୍ରେନ୍ରେ କୋଇଲା ସହିତ ଟ୍ରେନ୍ ଚାଲୁଥିଲା ଏବେ ବିଦ୍ୟୁତ୍ ବୁଲେଟ୍ ଟ୍ରେନ୍ ପରି ଟ୍ରେନ୍ ଚାଲିଲାଣି କିଛି ସମୟ ମଧ୍ୟ ରେ ଆମେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଇପାରୁଛୁ ତାପରେ ଯାଇପାରୁଛୁ ଯାଇ ଆସି ମଧ୍ୟ ପାରୁଛୁ ସବୁ କାର୍ଯ୍ୟ ଶୀଘ୍ର ହେଇ ପାରୁଛି ବହୁତ ଭଲ ରେ ମଧ୍ୟ ହେଇ ପାରୁଛି ସେଥିପାଇଁ ଶୀଘ୍ର ପହଞ୍ଚିବା ହେତୁ ସବୁ କାମ ରେ ଆମେ ଯୋଗ ମଧ୍ୟ ଦେଇ ପାରୁଛୁ ସେଥିପାଇଁ ବହୁତ ଭଲ ମଧ୍ୟ ଲାଗୁଛି ସେଥିପାଇଁ ଆମେ ବା ତାମାନେ ଭାରତୀୟ ପରିବହନ ବ୍ୟବସ୍ଥା ବହୁତ ଭଲ ଭାବରେ ହେଇ ପାରୁଛି